ଦଶଠାରୁ ଦଶଲକ୍ଷ ମଧ୍ୟରେ ଥିବା ପାଞ୍ଚଟି ସଂଖ୍ୟା ହେଲା ଏକହଜାର ପାଞ୍ଚଶହ ଛୟାଳିଶ ଦୁଇଲକ୍ଷ ତେୟାଳିଶ ହଜାର ଛଅଶହ ଏକାବନ ସତଷଠି ହଜାର ଆଠଶହ ପଞ୍ଚସ୍ତରୀ ଚଉବନ ହଜାର ତିନିଶହ ଅଣସ୍ତରୀ ପାଞ୍ଚଲକ୍ଷ ସତଚାଳିଶ ହଜାର ଆଠଶହ ବୟାନବେ